ଆମେ ଜେନ୍ଟାକି ସପିଙ୍ଗ୍ କରି ଯାଏସୁଁ ତ ଆମର୍ ଇନ ବଡ଼୍ ବଡ଼୍ ଜାଗା ମତଲବ୍ ମଲ୍ମାନେ ଅଛେ ଯେନ୍ଟାକି ଭି ଟୁ ମଲ୍ ଏମ୍ ବାଜାର୍ ଖଡ଼ିଆର୍ରେ ସବୁକିଛି ସୁବିଧା ଅଛି ଯେନ୍ତାକି ମଲ୍କେ ଯାଏସୁଁ ଲେଡ଼ିଜ୍ମାନ୍ଙ୍କର୍ଲାଗି ବଏଜ୍ମାନ୍ଙ୍କର୍ଲାଗି ସବୁ ସୁବିଧା କରାହେଇଛେ ସବୁ ଲେଡ଼ିଜ୍ମାନ୍ଙ୍କର୍ ସବୁ ଜିନିଷ୍ ମିଲ୍ସି ବଏଜ୍ମାନ୍ଙ୍କର୍ ସବୁ ଜିନିଷ୍ ମିଲ୍ସି ଛୋଟ୍ ଛୋଟ୍ ଛୁଆମାନଙ୍କର୍ ଲାଗି ବି ସବୁ କିଛି ଇନ ସୁବିଧା କରା ହେଇଛେ ଜେନ୍ଟାକି ସବୁ କିିଛି ପାର୍କ୍ ଥିସି ପାର୍କ୍ ଥିସି ଫେର୍ ଲିପ୍ଟ ଥିସି ଲିପ୍ଟ ନ ଉପରେ ଯାଏସୁଁ ଆନା ଯାନା ସବୁ କିଛି ସୁବିଧା ସରକାର ସବୁ କିଛି କରାହେଇଛେ ଫିର୍ ଛୋଟ୍ ଛୋଟ୍ ପିଲା ପିଲା ଛୁଆମାନ୍ଙ୍କଲାଗି ବି ସବୁ କିଛି ଅଛେ ଯେନ୍ଟାକି ଆମେମାନେ ସବୁ କରିପାର୍ସୁଁ ଛୋଟ୍ ଛୋଟ୍ ମିନି କାର୍ମାନେ ଅଛେ ଯେନ୍ଟାକି ଛୁଆମାନେ ସେଦିନ ଇନ୍ଜଏ କର୍ସନ୍ ତାକେ ଦେଖିକରି ଆମେ ବି ଖୁସି ହେସୁ ଆମେ ବି ଇନ୍ଜଏ କର୍ସୁଁ ଯେନ୍ଟାକି ସବୁକିଛି ସବୁ ସବୁ ସବୁ ଅଲ୍ ସାମାନ୍ ଛୁଆମାନ୍ଙ୍କର୍ ଜେନ୍ଟାକି ଲେଡ଼ିସ୍ମାନଙ୍କର୍ ଜେନ୍ଟ୍ସମାନ୍ଙ୍କର୍ ସବୁକିଛି ସବୁ ମିଲ୍ସି ଆର୍ ଏନ୍ତା ବଡ଼୍ ପାର୍ଦା ଲାଗିଛେ ଜେନ୍ଟାକି କିଛି ମୁଭି କାଁ କାଣା ଫିଲିମ୍ ସବୁ କିଛି ହେନ ଦେଖାଯାଏସି ଛୁଆମାନ୍ଙ୍କର୍ ଲାଗି ବି ସବୁ କିଛି ସୁବିଧା କରାଯାଇଛେ